ଛୋଟ ବ୍ଯବସାୟ ହଉଛି ଗୋଟେ ଧର ଆମେ ଛୋଟ କି ଗୋଟେ ବ୍ଯବହାର କରୁଛନ୍ତି ଅଗରବତୀ ତିଆରି କରୁଛନ୍ତି ସେ ଅଗରବତୀ ଆମେ ଲୋକ ଧର କିଛି ଦୁଇ ତିନି ଜଣ ଲଗାଇକି ଆମେ ସେ ଅଗରବତୀ ତିଆରି କରୁଛନ୍ତି ତାପରେ ବଳିତା ବି ଆମେ ତିଆରି କରନ୍ତି ତୂଳା ସାହାଯ୍ଯରେ ତୂଳା ଆଣିକି ସେ'ଟା ଗୋଲ ଗୋଲ ଟାଇପ୍ର କରିବା ଗୋଲ ଗୋଲ କରିକି ସେ'ଟା ବି ପନ୍ଦର କୋଡ଼ିଏ ଲେଖାଏ ପ୍ଯାକ୍ କରିକି ସେ'ଟା ବି ଆମେ ସେମିତି କରିଛୁ ସିଲେଇ ବି କରାଯାଉଛି ମେସିନ୍ରେ ଯେମିତି କି ଲୋକ ଆଣୁଛନ୍ତି ଚିରି ଯାଇଛି କି କିଛି ହୋଇଛି ସେ ତା ସେ'ଟା ଆମେ ମେସିନରେ ସେ'ଠୁ କରିକି ଦେଉଛୁ ସେ ତାପରେ ପାଞ୍ଚ ଟଙ୍କା ଯେତେ ଟଙ୍କା ଯାହାର ଯେଉଁ ଟାଇପ୍ର ହୋଇଛି ସେ ସେଇ ଟାଇପ୍ର ଦଶ ଟଙ୍କା ପାଞ୍ଚ ଟଙ୍କା କୋଡ଼ିଏ ଟଙ୍କା ଦେଇକି ସେ ନିଅନ୍ତି ତା'ପରେ ଆମେ ବି କିଛି ବ୍ଯବସାୟ ବି କରୁଛନ୍ତି କିଛି ଦୋକାନ ଦେଇଛୁ ଦୋକାନ ସେ'ଠୁ ଯାହା ବି ସେ ଯାହା ଯେମିତି ନିଅନ୍ତି ସେଇ ଟାଇପ୍ର ବି ପଇସା ଦିଅନ୍ତି